ହ୍ୟାଲୋ ଆଜ୍ଞା ସାର୍ ଆପଣ କାର୍ତ୍ତିକ ସାର୍ କହୁଥିଲେ ହଁ ମୁଁ ବାଦଲର ମାମା କହୁଥିଲି ଆଜ୍ଞା ସାର୍ ହେଉ ସାର୍ ମୋ ପୁଅର ତ ଛୁଟି ଦରକାର ଥିଲା ମାମୁଁ ତା' ମାମୁଁର ବାହାଘର ତ ସେଥିପାଇଁ ଛୁଟି ଦରକାର ଥିଲା ଚାରିଦିନ ପାଇଁ

ଆଜ୍ଞା ସାର୍ ସେ ତ ସବୁବେଳେ ତ ସ୍କୁଲ୍ ଯାଉଛି ଆଜ୍ଞା ସାର୍ ସେ ତ ଦୁଷ୍ଟ ହେଉଛି ସାର୍ ତା'ପରେ ବି ତ ମୋତେ କହୁଛି କି ମାମା ମୁଁ ସବୁବେଳେ ସ୍କୁଲ ଯାଉଛି ଏଇଆ ପଢ଼ିଛି ସେଇଆ ପଢ଼ିଛି

ନା ସେ ଛୁଟି ନେଇନଥାନ୍ତା ତ ମୋ ଭାଇର ବାହାଘର ନା ତା' ମାମୁଁ ଗୋଟାଏ ବୋଲି ମାମୁଁ ତ ସେଇଥିପାଇଁ ମୁଁ କହୁଥିଲି କି ଛୁଟି ନେବା କଥା ସେଇ ଚାରିଦିନ

ସେ ବହୁତ ଦୁଷ୍ଟ ତ ହେଉଛି କିନ୍ତୁ କ'ଣ କରିବି ଆଉ ଆଜ୍ଞା ସାର୍ ହେଉ ହେଉ ରଖୁଛି ସାର୍